ଆମେ କଲାହାଣ୍ଡିର୍ ଲୋକ୍ ଆମର୍ ଇନେ ଗାଁକେ ଗାଁ କେନ୍ ଥର କେନ୍ ପୂଜା ହେସି ଯେନ୍ ମାସେ ଯେନଟା ଦଶରା ମାସ୍ ହେଲେ ଦୁର୍ଗା ପୂଜା ହେସି କାର୍ତ୍ତିକ୍ ମାସ୍ ହେଲେ କାର୍ତ୍ତିକ୍ ପୁନି ପୂଜା କରାହେସି ବୁଧ ମାସେ ନୂଆଖାଇ ଆମର୍ ମୁଖ୍ୟ ପର୍ବ ହେଲା ନୂଆଖାଇ ତ ନୂଆଖାଇ ନ ଆମେ ସବୁଲୋକ୍ ଯିଏ ବାହାରକେ ଯାଇଥାଉ ଯିଏ ଚାକିରି କରିଥଉ କକା ବୋବା ଯେତେ ସବୁଥିସନ୍ ଗୁଟେନେ ନୂୂଆ ଖାଇସୁଁ ନୂଆ ଧାନ୍ ଫାଷ୍ଟ୍ କରି ମାର୍ ଠାନେ ଭୋଗ୍ ଲଗାହେସି ନୂଆ କପଡ଼ା ସବକର୍ ଲାଗି କିଣାହେସି ନୂଆ ଜିନିଷ୍ ସବୁ କରିକିନା ଖା ହେସି ଫାଷ୍ଟ୍ କରି ମାର୍ ଠାନେ ଭୋଗ୍ ଲାଗଲେ ନୂଆ ଚଉଲ୍ ଆମେ ଖାଇସୁଁ ତା'ପରେ ସବୁଜିନିଷ୍ ସବକର୍ ଇଚ୍ଛା ହିସାବେ ହେସି ସେଦିନେ ଖିରୀ କରାହେସି ପିଠା ମଡ଼ା କରାହେସି ଆମର୍ ଖୋବ୍ ପ୍ରକାର୍ ତୁନ୍ ଶାଗ୍ ପନିପରିବା ରନ୍ଧାହେସି ଫାଷ୍ଟ୍ ଟାଇମ୍ ସବୁଜିନିଷ୍ ଖାଏବାକେ ମିଲସି ସେବେଲେ ଏନ୍ତା ହିସାବେ ନୂଆଖାଇ ପାଲନ୍ କରାହେସି ଗାଁ ମାନକେ ପୂଜାପାଠ୍ କଲେବି ଗୁଟେନେ ମିଶିକିନା ସବୁ ରନ୍ଧାରୁନ୍ଧି କରାହେସି ପୂଜାପାଠ୍ କରାହେସି ଆରୁ ସବୁଜିନିଷ୍ ଗୁଟେନେ ଭଲ୍ ହିସାବେ କେନ୍ତା ରହେବା ସବୁ କରାହେସି